ଆମର ଏଠି ବିଭିନ୍ନ ପ୍ରକାର ପର୍ଯ୍ୟଟନସ୍ଥଳୀ ମାନ ରହିଛି ଏଠାକୁ ସମସ୍ତେ ବୁଲିବାକୁ ଆସିଥାନ୍ତି ପର୍ଯ୍ୟଟକମାନେ ବିଭିନ୍ନ ସ୍ଥାନରୁ ଆମ ଅଞ୍ଚଳକୁ ବିଭିନ୍ନ ଦାର୍ଶନିକ ସ୍ଥାନ ଐତିହାସିକ ସ୍ଥାନ ଏସବୁ ଦେଖିବା ପାଇଁ ଆସିଥାନ୍ତି ଆସିବା ସମୟରେ କେତେକ ଅସାମାଜିକ ଲୋକ ଅଛନ୍ତି ସେମାନଙ୍କ ଠାରୁ ଲୁଟ୍ ପାଟ୍ କରିଥାନ୍ତି ଏବଂ ରାସ୍ତାର କିଛିଟା ଅସୁବିଧା ରହିଛି ଯେ ସେ ଭିତରକୁ ଗାଡ଼ି ଯାଇପାରେନି ତାହେଲେ ସେମାନେ ବହୁତ ଅସୁବିଧାରେ ପଡ଼ିଥାନ୍ତି